ହ୍ୟାଲୋ ହ୍ୟାଲୋ ଶାରଳା ଫର୍ଣ୍ଣିଚର ଦୋକାନ ଲାଗିଛି କି ଦିଦି ଫର୍ଣ୍ଣିଚର କ'ଣ କେମିତି ରେଟ୍ ଅଛି ବକ୍ସ୍ଵାଲା ପଲଙ୍କ ବକ୍ସ୍ଵାଲା ପଲଙ୍କ କେତେ କ'ଣ ରେଟ୍ ଅଛି ବକ୍ସ୍ କିଛି ନ ଡିଜାଇନ୍ ଵାଲା ଚଲବା

ସୋଫା ସେଟ୍ କେତେ ପଡ଼ିବ ଗଦି ଵାଲା ଭଲ ସୋଫା ଆଉ କାଠଟା ଠିକ ଅଛି କେଉଁ କାଠ ଦେଉଛ ଠିକ ଅଛି ଶାଗୁଆନଟା କେତେ ପଡ଼ିବ ତାର ଡିଜାଇନ୍ ଭଲ କରିଛ ତ ହଁ ଡ୍ରେସିଂ ଟେବୁଲ୍ କେତେ ହବ ବକ୍ସ୍ଵାଲା ବହୁତ ଡୋର ଲାଗିଥିଲା ଟା ଶାଗୁଆନ ଆଉ ପିଆଶାଳଟା ହଁ ଡାଇନିଙ୍ଗ ଟେବୁଲ୍ କେତେ ପଡ଼ିବ କାଚଵାଲା ଚେୟାର ସହ

ଚେୟାର୍କୁ ମିଶିକି କେତେ ପଡ଼ିବ ଡାଇନିଙ୍ଗ ଟେବୁଲ୍ ହଁ ଆଉ ସୁଟକେସ୍ କେତେ ପଡ଼ିବ ଟଲିଵାଲା

ଟୋଟାଲି ସେଟ୍ କେତେ ଟଙ୍କା ହଁ କାଲି ମୁଁ ଯିବି ଦେବେ ହଁ ଠିକ ଅଛି ମୁଁ କାଲ୍କେ ନଅ ବଜେ ଜିମି ଥିଲେ ରଖୁଛି